ହଁ କ'ଣ ହେଲା ଆପଣ କ'ଣ ପାଇଁ କଲ କରିଥିଲେ କ'ଣ ପର କ'ଣ ପରିବା ନେବେ କହିଲେ ହଁ ଠିକ୍ଅଛି ଆମର ତ ସବୁ ପନିପରିବା ଅଛି ଆମର ବର୍ଷାଋତୁରେ ଅଛି ଆମର ଏଇନା ପୋଟଳ ଅଛି କାକୁଡି଼ ଅଛି ଆଉ ଜହ୍ନି ଅଛି ଭେଣ୍ଡି ବି ମଧ୍ୟ ଅଛି ଦେଖ ସବୁ ରେଟ୍ ଏଇନେ ସତୁରି ଅଶୀ ଧରିଯାଇଛି କାରଣ ଯେହେତୁ ବର୍ଷାରେ ଗଛ ଗୁଡ଼ାକ ସବୁ ଭାସିଯାଇଛି ଆଉ ବେପାରୀମାନେ ଆଣିକି ଭାରି ଉଚ୍ଚା ରେଟ୍ ରେ ଦେଉଛନ୍ତି ଆଉ ଆମେ ତ ପୁଣି ଦୁଇ ଟଙ୍କା ପାଞ୍ଚ ଟଙ୍କା ପାଇବୁ ତାପାଇଁ ବି ରେଟ୍ ବହୁତ ବଢ଼ିଯାଇଛି ଦାମ୍ ଟା ସେଇଥିପାଇଁ ଆମର ପରିବା ରେଟ୍ ଟା ଏଇନା ଅଧିକା ଅଛି ଟିକିଏ ଗ୍ରୀଷ୍ମ ଋତୁରେ ଆମର ସେଇ କୋବି ହୁଏ ଆସେ ବନ୍ଧାକୋବି ଆସେ ଫୁଲକୋବି ଆସେ ଆଉ ଜହ୍ନି ପୋଟଳ ବାଇଗଣ ଦେଶୀ ବାଇଗଣ ହୁଏ ଏଗୁଡ଼ା ସବୁ ହୁଏ ଆଉ ଆମର ଗାଜର ମଧ୍ୟ ଆସେ ଆଉ ଆମର ଯେଉଁ ଇଏ ଗୁଡ଼ାକ ଆସେ ସବୁ ଆସେ ବିଭିନ୍ନପ୍ରକାରର ପନିପରିବା ଆପଣ କେଉଁ ପନିପରିବା ନେବେ ବୋଲି କହୁଛନ୍ତି ହୁଁ ଆଉ କ'ଣ ପନିପରିବା ନେବାର ଅଛିକି ନା ମ ଏଇଟା ତ ଦେଖୁଛନ୍ତି ଵର୍ଷାଋତୁ ଆ ଏ ଋତୁରେ ତ ଅଧିକା ପନିପରିବା ଦାମ୍ ବଢ଼ିଥାଏ ଯେହେତୁ ଗଛ ଗୁଡ଼ାକ ପୋତି ହେଇକି ଉଁ ବର୍ଷା ପାଣିରେ ନଷ୍ଟ ହେଇଯାଉଛି ତେଣୁ ତାର ଅଧିକା ଟିକିଏ ଦାମ୍ ରହୁଛି ଆଉ ହଁ ଠିକ୍ଅଛି ମୁଁ ଜହ୍ନି ଆପଣ ଯଦି ନେବେ କେତେ କିଲୋ ନେବେ କହୁନାହାନ୍ତି ହଉ ଠିକ୍ଅଛି ଆପଣ ଆସନ୍ତୁ ନେବେ ତାପରେ ଯା ଦେଖିବା ରେଟ୍ ଟିକିଏ କମାଇଦବା ଆଉ ଏଇନେ ତ ସବୁଆଡ଼େ ତ ଦେଖୁଛ ଦାମ୍ ଟା କେତେ ବଢ଼ିଯାଇଛି ଆଉ ଟମାଟ କିଲୋ ଦେଖୁଛ ଶହେଟଙ୍କା ହେଲାଣି ଭେଣ୍ଡି କିଲୋ ଅଶୀ ଟଙ୍କା ଜହ୍ନି କିଲୋ ସତୁରିଟଙ୍କା ଆଉ କ'ଣ ଆପଣଙ୍କୁ ପରିବା ଆମେ ରେଟ୍ ଦାମ୍ ଆଉ କମାଇବୁ ଯେ ପରିବାଵାଲା ଯିଏ ଯେଉଁ ଜମିଵାଲା ଯିଏ ପରିବା ଆଣୁଛନ୍ତି ସିଏ ତ ଯେଉଁ ରେଟ୍ ରେ ଦେଉଛନ୍ତି କୁହନ୍ତୁନି ଆଉ ଆମେ କେଉଁଠୁ କମାଇବୁ ଯେ ହଁ ନିଶ୍ଚିନ୍ତ ତ ଆପଣ ହଁ ହଁ ଶୀତଋତୁରେ ଟିକିଏ ପରିବାଟା କମ ଦାମ୍ ରୁହେ କାରଣ ସେଗୁଡ଼ାକ ଭଲ ଚାଷବାସ ହୁଏ କିଛି ନଷ୍ଟ ହୁଏନା ଗଛପତ୍ର ପୋକଟି ପୋକ ବେଶୀ ଲାଗେନାହିଁ ଆଉ ପନିପରିବା ବି ମଧ୍ୟ ଜୋରରେ ହୁଏ ସେତେବେଳେ ଆପଣ ଦୁଇଟଙ୍କା ପାଞ୍ଚଟଙ୍କାରେ ପାଇପାରିବେ ହଁ ଯାହା ହେଉ ତୁମେ ଆପଣ ଆସିକି କେତେବେଳକୁ ଆସିବେ କହୁନାହାନ୍ତି ହଁ ବାରଟା ବେଳେ ମୁଁ ଦୋକାନଟା ବନ୍ଦକରିଦେଉଛି ଏଗାରଟା ଭିତରେ ଆପଣ ଆସୁନାହାନ୍ତି ଆସିଲେ ଟିକିଏ ନେଇଯାଆନ୍ତେ ପରିବାପତ୍ର କିଛି ହଁ ବାଇଗଣ ବି କେଉଁ କମ୍ ଟଙ୍କା ଅଛି ବାଇଗଣ ପରା ଅଶୀ ଟଙ୍କା ହେଲାଣି ଏ ଏବେ ଥିଲା କୋଡ଼ିଏ ପଚିଶ ଟଙ୍କା ହଠାତ୍ ରେ ଦାମ୍ ଗୁଡ଼ାକ ବଢ଼ିଗଲା ବର୍ଷା ଯେଉଁ ଚାରି ପାଞ୍ଚ ଦିନ ଲାଗିକି ରହିଗଲା ଏ ବର୍ଷା ଋତୁଟାରେ ଟିକିଏ ସବୁ ଦାମ୍ ତ ହୁଏ ଆଉ ଆପଣ ଜାଣିଛନ୍ତି ଆଉ କ'ଣ କରିବା ହଉ ଠିକ୍ଅଛି ବେଶୀ ତ ଆମେ ବି ସେମିତି ପରିବା ବେଶୀ ରଖୁନାହୁଁ ଏ ଦିନରେ କାହିଁକି ନା ପଚା ହେଇଯାଉଛି ପାଣି ରହୁଛି ଯାହାପାଇଁ ପରିବା ଗୁଡ଼ାକ ପଚା ହେଇଯାଉଛି ଆଉ ଆମକୁ ଭଲ ଲାଗୁନାହିଁ ଏତେ ପଚା ପରିବା ତାପରେ ଆମର ବି ବହୁତ କ୍ଷତି ହେଉଛି ଆଉ ସେଥିପାଇଁ ହଁ କାକୁଡି଼ ଅଛି କାକୁଡି଼ ପରା ଷାଠିଏଟଙ୍କା ସବୁ ଏଇ ଚାରିଦିନି ହେଲାଣି ପରା ରେଟ୍ ବଢ଼ିଯାଇଛି ହଉ ଆପଣ ଆସନ୍ତୁ ହଁ ହଁ ହଁ ଆପଣ ଆସନ୍ତୁ ନେଇକି ଯିବେ ହେଲା ହଉ ହଉ